ବାର ଜାନୁଆରୀ ଦୁଇହଜାର ଦଶ ଚବିଶି ଫେବୃଆରୀ ଦୁଇହଜାର ଏଗାର ଛବିଶି ମାର୍ଚ୍ଚ ଦୁଇହଜାର ବାର ତେଇଶି ଅଗଷ୍ଟ ଦୁଇହଜାର ତେର ପଚିଶି ଡିସେମ୍ବର ଦୁଇହଜାର ଚବିଶି